ଢ଼େଙ୍କାନାଳ ଜିଲ୍ଲାର ଗମନା ଗମନ ପାଇଁ ଅନେକ ସୁବିଧା ଅଛି ଯାହାକି ସଡ଼କ ସୁବିଧା ବହୁତ ବଢ଼ିଆ ଅଛି ରେଲୱେ ଷ୍ଟେସନ ଇଏ ଆମର ବହୁତ ବଢ଼ିଆ ସୁବିଧା ଅଛି ଆଉ ମାନେ ସାଧାରଣ ଲୋକଙ୍କ ଯାତାୟାତ ପାଇଁ ଆମର ସରକାରୀ ଆଉ ବେସରକାରୀ ବସ୍ ମଧ୍ୟ ଚାଲୁଛି ଆଉ ରିକ୍ସା ମଧ୍ୟ ଠିକ୍ ଟାଇମ୍ ରେ ମାନେ ଆସିକି ରହୁଛନ୍ତି ଆଉ ସାଇକଲ ମୋଟର ସାଇକେଲର ବହୁତ ବଢ଼ିଆ ସୁବିଧା ଅଛି ଅଟୋ ମଧ୍ୟ ଚାଲୁଅଛି ଏମିତି ଅନେକ ଅଛି ଯାହାକି ଯାତାୟାତ ପାଇଁ ବହୁତ ସୁବିଧା ଅଛି